ହ୍ୟାଲୋ ପ୍ରକାଶ ଦାଦା କେତେ ବେଲେନ୍ ମୁଇଁ କ୍ୟାବ୍ ବୁକ୍ କଲି ନ ତମେ ନାଇଁ ଆଇବାର୍ ମୋତେ ଯିବାର୍ ଅଛି କେତେ ଦୂର୍ କେ ଏତେ ଦୂର୍ ଲଙ୍ଗ୍ ଟୁର୍ ଯିବାର୍ ଅଛି ମୋତେ ତେଣୁ ମୁଁ କେତେ ଦୂର୍ ବେଲୁ ଫୋନ୍ କରୁଛେଁ ତମ ଫୋନ୍ ଆସୁଛେଁ ଆସୁଛେଁ କହୁଛ ଆଇବାର୍ ନାଇଁ କେତେ ବେଲୁ ତମ କୁ ମୁଇଁ ଫୋନ୍ କଲି ନ ଆର ଯିମି ଆର୍ଘା କେ ଯିମି କହୁଛ ଆଁ ମୋତେ କେତେ ଲମ୍ବା ଟୁର୍ ଯିବାର ଅଛି ତମେ ଜାନିଛ ଯେତେବେଲେ ଫୋନ୍ କଲେ ତମେ ଫୋନ୍ କାଟି ଦେଉଛ ଆର ନାଇଁ ଆଇବାର୍ ଆର ଯଉଛେ ଆର ଯଉଛେ ବୋଲିକିରି କହୁଛ ଆଁ କେତେ ବେଲୁ ମୁଇଁ କ୍ୟାବ୍ ବୁକ୍ କଲି ନ କି ତମେ ଏହା ଦେ ଯିମି ଯିମି ଯିମି ଯିମି ଆସିମି ଆସିମି କହୁଚ କେତେବେଲେ ବି ନାଇଁ ଆଇବାର୍ ଏ କେତେବେଲେ ଆଇବ ମୁଇଁ ବହୁତ୍ ଦୂର୍ ଯିବାର୍ ଅଛି ମୁଇଁ କେନ୍ତା ମୁଇଁ କେନ୍ତା କର୍ମି ନ ଇନ୍ ଆର୍ କେତେବେଲେ ମୁଇଁ ଅଟ୍କିମି ଅଟ୍କି ଅଟ୍କି ବହୁତ୍ ଲଙ୍ଗ୍ ଟୁର୍ ଯିବାର୍ ଅଛି ପରି ତମ୍କୁ ମୁଁ ଏତେବେଲୁ କହିଁଲି ଲେଟ୍ ଲେଟ୍ ମୋର ସିଆଡ଼େ କେତେ ମାନେ ପ୍ରୋବ୍ଲେମ୍ ହେଲାନି ତମେ ଜାନିଛ କେତେ ଲେଟ୍ ହେଇଯିବା ଆଜି କେତେବେଲୁ ମୁଇଁ ତମକୁ ମୁଇଁ କ୍ୟାବ୍ ବୁକ୍ କରି କରି ମୁଇଁ ତମ ଏତି ଲାଗି ତ ଆଘରୁ କ୍ୟାବ୍ ଟିକେ ବୁକ୍ କରି ନେଲି ଜାନି କରି ତମେ ଆଇବାର୍ ଥି ଲେଟ୍ କରୁସ ବୋଲିକରି ଜଲ୍ଦି ଟିକେ ଆସ ମୋତେ ବହୁତ୍ ଦୂର୍ ଯିବାର୍ ଅଛି ଲଙ୍ଗ୍ ଟୁର୍ ଯିବାର୍ ଅଛି